ମୁଁ ଅନ୍ଲାଇନ୍ ଜୋମାଟୋରେ ମୋ ବିରିୟାନି ଅର୍ଡ଼ର୍ କଲି ଯାହାକି ମୋତେ ବିନା ବିନା ଲୁଣ ବିନା ଲୁଣ କି ଚିନି ଲୁଣ ବିନା ଟିକିଏ ମସଲା କମ୍ ରହିବ ଇତ୍ୟାଦି ଯାହାକି ଶୀଘ୍ର ଆଣିଦିଅନ୍ତୁ ଯାହାକି ରାଧିକାରେ ରେଷ୍ଟୁରେଣ୍ଟ୍ ଓ ଅନ୍ୟ ଅନେକ ଭାତ ଡାଲି ଏବଂ ମିଠା ଯାହାକି ଚିନି କମ୍ ରହିବ ଟିକିଏ ଲୁଣ ଟିକିଏ କମ୍ ରହିବ ମସଲା ଟିକିଏ ବେଶୀ ଟିକିଏ ରହିବ ସେହିଭଳିଆ ଟିକିଏ ଶୀଘ୍ର ଆଣିବ